ଗ୍ରାମୀଣ ସମୁଦାୟକୁ ଅଧିକ ଭ୍ରମଣ ଏବଂ ପର୍ଯ୍ୟଟନ ପାଇଁ ପ୍ରୋତ୍ସାହିତ କରିବା ପାଇଁ ସରକାର ସେମାନଙ୍କୁ ବା ଗ୍ରାମୀଣ ଲୋକମାନଙ୍କୁ ଭ୍ରମଣ କରିବା ପାଇଁ ବିଭିନ୍ନ ବ୍ୟବସ୍ଥା କରିବା ଉଚିତ୍ ଏବଂ ପର୍ଯ୍ୟଟନ କେନ୍ଦ୍ରଗୁଡ଼ିକୁ ଦିନକୁ ଦିନ ଅଧିକ ରମଣୀୟ କରିବା ଉଚିତ୍ ଏଥିଲାଗି ସମସ୍ତଙ୍କର ସହଯୋଗ ରହିବା ଦରକାର ଆଞ୍ଚଳିକ ଲୋକମାନଙ୍କର ରହିବା ସହଯୋଗ ଦରକାର ଏବଂ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଆର୍ଥିକ ସାହାଯ୍ୟ ଦରକାର ଏବଂ ତତ୍ତ୍ଵାବଧାନ ଦରକାର ଏବଂ ସରକାର ଏଥିପ୍ରତି ଯଦି ଦୃଷ୍ଟିରେ ଦେବେ ତେବେ ସମସ୍ତ ଭ୍ରମଣୀୟ ସ୍ଥାନ ଏବଂ ପର୍ଯ୍ୟଟନ ସ୍ଥାନ ଦିନକୁ ଦିନ ବିକଶିତ ହେବ ଏବଂ ରମଣୀୟ ହେବ ଏବଂ ଗ୍ରାମୀଣ ଲୋକମାନେ ଏହିସବୁ ସୌନ୍ଦର୍ଯ୍ୟ ଉପଭୋଗ ଉପଭୋଗ କରିବା ପାଇଁ ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ଦର୍ଶନ କରିବା ପାଇଁ ସରକାର ଆବଶ୍ୟକତା ରୁ ଅଧିକ ପରିମାଣର ସହାୟତା ବଢ଼ାଇଲେ ବା ବ୍ୟବସ୍ଥା କରିଲେ ଗ୍ରାମୀଣ ଲୋକମାନେ ଅଧିକ ଉପଭୋଗ କରିପାରିବେ